ମୋତେ କାହାନୀ ବହି ପଢ଼୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ମୋତେ ସେ ମାଙ୍କଡ଼ ଯେନ୍ ଟୁପି ଚୁରେଇ କରି ପିହ୍ନି ଥିସନ୍ ସେ କାହାଣୀକୁ ମୋତେ ଭଲ୍ ଲାଗ୍ସି କହିବାର୍ ଲାଗି ପଢ଼୍ବାର୍ ଲାଗି୍ ଭଲ୍ ଲାଗ୍ସି ଯେମି ସେ କାହାନି ଆସିନୀ କହିମିଁ ଯେ ମାଙ୍କଡ଼ମାନେ ଗୁଟେ ଗଛରେ ଥିସି ଥିସନ୍ ବଇଲେ ଗୁଟେ ଲୁକଟା ଟୁପି ବିକୁଥିସି ସବୁ ଦିନି ସବୁଦିନି ବିକି ଯାଇଥୁସି ବୋଲେ ସେନ ସେ ଥକିପଡ଼ିକରି ଖରାରେ ତାହାକୁ ଲାଗିକରି ସେନ ଶୋଇପଡ଼୍ସି ଶୋଇପଡ଼୍ସି ବୋଲେ ମାଙ୍କଡ଼ମାନେ ଆଇସନ୍ ସେ ଟୁପିମାନ୍କି ଦେଖ୍ସନ୍ ବୋଲେ ଟୁପିମାନେ ଥୁଆ ହେଇସି ଗୁଟେ ଗୁଟେ ପିନ୍ଧି କରି ନେଇକରି ଯାଇସନ୍ ଆଉ ପିନ୍ଧିଦିସନ୍ ସେ ଲୋକ୍ ଟା ଉଠି କରି ଉଠି କରି ଦେଖ୍ ସି ବେଲେ ତା'ର୍ ଟୋପ୍ଲି ରେ ସେ ଟୋପି ନାଇଁ ନାଇଁଥାଏ ନାଇଁଥାଏ ବୋଇଲେ ସେନ ଦେଖ୍ସି ଉପର୍ କେ ବେଲେ ମାଙ୍କଡ଼ମାନେ ପିହ୍ନି ଥିସନ୍ ପିହ୍ନି ଥିସନ୍ ବୋଇଲେ ମୁଡ଼େ ହାତ ଦେଇକରି ବସି ଥି ବସି ଆ କାନ୍ଦୁଥିସି ତେରୁ କାନ୍ଧୁଥିସି ବୋଇଲେ ଟିକେ ମୁଡ଼େ ବୁଦ୍ଧି ହେସି ଦେଖ୍ସି ବୋଲେ ତା'ର ଟୁପି ଟା ଲଗେଇଥିସି ଲଗେଇଥିସି ବୋଲେ ସେ ଟୁପିଟା ଏନ୍ତା କରି ଫିକି ନେସି ଫିକି ନେସି ବେଲେ ମାଙ୍କଡ଼ମାନେ ବି ସବୁ ଟୁପିମାନେ ଫିକି ନାଶନ ହେଲେ ସେ ଟୁପି ହେଲେ କରି ସେ କାହାନୀ ମୋତେ ସେ ଟୁପି ସାର୍ସି ଆଉ ଯାଇସି ସେ କାହାନୀ ମୋତେ ବହୁତ୍ ଭଲ୍ ଲାଗ୍ସି